ହେଲୋ ଆଜ୍ଞା ଆପଣ ଆପଣଙ୍କର ବରା ସିଙ୍ଗଡ଼ା ଦୋକାନ ପରା ବରା ସିଙ୍ଗିଡ଼ା ଚାଟ୍ କେତେ ଲେଖାରେ ଦେଉଛନ୍ତି ଆଜ୍ଞା କ'ଣ ଭାଇ ଏତେ ଏତେ ରେଟ୍ କହୁଛନ୍ତି ଯେ ମୁଁ ଓଡ଼ିଶା ଆସିଛି କାଲକାଟାରୁ ଆଜ୍ଞା ଆମର କାଲକାଟାରେ ପାଞ୍ଚଟଙ୍କାକୁ ଦୁଇଟା ଆପଣ ଏଠିକି ପଳେଇ ଆସନ୍ତୁ ଆଜ୍ଞା ଆମର ଏଠି ଘର ଅଛି ଭଡ଼ାକୁ ଦିଆଯାଉଛି ଏଠି ଦୋକାନ ଖୋଲିବେ ଏଠି ରହିବେ ଆଜ୍ଞା

ମୁଁ ଖାଇବା ପାଇଁ ଆସିଛି ବେଶୀ ରେଟ୍ କହୁଛନ୍ତି ଆଉ ଆଁ ହଁ ସେଥିପାଇଁ ରେଟ୍ କରୁଛନ୍ତି ସେଇଥିପାଇଁ ରେଟ୍ କରାହେଉଛି

ଆମେ ରହୁନୁ ସବୁଦିନ ଆଉ ଆମକୁ ଟିକେ ଦେବେ ଚିପ୍ ରେଟ୍ରେ କରିକିରି ଟିଫିନ୍

ହଉ ଆମ ପାଇଁ ବରା ସିଙ୍ଗଡ଼ା ସବୁ ପ୍ୟେକ୍ କରିଦେବେ କି ଆଉ ଆଜ୍ଞା ଆଉ ଆପଣଙ୍କ ଦୋକାନ କୋଉଠି ଆଜ୍ଞା ଆଜ୍ଞା ହଉ